ପ୍ରଦନଶ ପ୍ରଦର୍ଶନକୁ ବଢ଼େଇବା ପାଇଁ ମୁଁ ଗୀତ ଗାଇବା ସମୟରେ ମୁହଁର ହାବ ଭାବକୁ ପ୍ରଫୁଲ୍ଲ ମନରେ ରହିବା ସହିତ ଯେମିତି ଏକ୍ସପ୍ରେସନ୍ ଭଲ ଦେଖାଯିବ ଏବଂ ଗୀତର ସ୍ୱର ତା'ର ତାଳ ଲୟ ଅନୁସାରେ ମୋର ହାତ ପାଦକୁ ହଲେ ପ୍ରଦର୍ଶ ପରିଚାଳନା କରିବା ସହିତ ଗୀତର ତାଳେ ତାଳେ ଯେମିତି ନୃତ୍ୟ କରୁଛି ସେଇ ଭଳିଆ କିଛି ଏକ୍ସପ୍ରେସନ୍ ପ୍ରଦର୍ଶ ଶୋ କରିବା ଦ୍ୱାରା ଲୋକମାନେ ମୋର ଗୀତକୁ ଦେଖି ଗୀତରେ ଯେମିତି ମୁଁ ଗୀତ ନିଜେ ଗାଉଛି ତ ଗୀତର ଚରିତ୍ର ମଧ୍ୟରେ ନିଜକୁ ହଜେଇ ଦେବାପାଇଁ ପ୍ର ବ୍ୟବହାର ପ୍ରଦର୍ଶନ କରେ ଲୋକମାନଙ୍କୁ ଭଲ ଲାଗିବ ତେଣୁ ଅଭ୍ୟାସ ବ୍ୟତୀତ ଉର୍ଣ୍ଣତ ସ୍ଵର ପାଇବା ପାଇଁ ଆମେ ବିଭିନ୍ନ ଜିନିଷ ଗୁଡ଼ିକର ଯତ୍ନ ନେବା ଉଚିତ୍ ଯେମିତି ଆମେ ଉଷୁମ ପାଣି ପିଇବା କିନ୍ତୁ ଗୀତ ଗାଇବା ପୂର୍ବରୁ ଯଦି ଥଣ୍ଡା ହେଇକି କଣ୍ଠ ବସିଯାଇ ଥାଏ ତା ହେଲେ ଆମେ ଅଦା ଛେଚି କରି ଖାଇବା ଦ୍ୱାରା ଆମର କଣ୍ଠ ଭଲ ହୋଇପାରିବ ଆମର ଗୀତ ଭଲ ଆସିପାରିବ